ଉର୍ମାଗଡ଼ରେ ଏକ ଜଳାଶୟ ଅଛି ଯେଉଁଠିକି ପର୍ଯ୍ୟଟକ ମାନେ ଆସି ବୋଟିଂ ଫୋଟିଙ୍ଗ କରିପାରିବେ ଏବଂ ମାଛ ଧରି ପାରିବେ ମାଛ ଚାଷ ବି ହୋଇ ପାରିବ ଯଦି ଏହାର ରକ୍ଷଣା ବେକ୍ଷଣା ଠିକ ହୁଏ ଏବଂ ସରକାର ଏହାକୁ ଗୋଟିଏ ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା କରିବେ ତା'ହେଲେ ଏଠି ମଧ୍ୟ ବହୁତ ସୁବିଧା ହୋଇପାରିବ ବହୁତ ବାହାରୁ ମଧ୍ୟ ବାହାର ରାଜ୍ୟରୁ ପର୍ଯ୍ୟଟକ ମାନେ ଆସିକି ଏହି ଯାଗାରେ ରହିକି ସବୁକିଛି ଦେଖି ପାରିବେ ଏବଂ ମହାଆନନ୍ଦରେ ବି ବୁଲିକି ଯାଇ ପାରିବେ